ଦେଖନ୍ତୁ ପିଲାମାନଙ୍କର ନିଜର ସଞ୍ଚୟ ଆକାଉଣ୍ଟ୍ ଥିବାଟା ମୋ ପାଖରେ ତ ଭଲ ଲାଗେ କାହିଁକି ନା ସେମାନେ ବାପା ମାଆଙ୍କ ଉପରେ ନିର୍ଭର ହଉଶୀଳ ସବୁବେଳେ ନିର୍ଭରଶୀଳ ହେଲେ ସେମାନଙ୍କର ବି ଭଲ ଲାଗିବ ନାହିଁ ସେଥିପାଇଁ ତାଙ୍କର ନିଜର ଆକାଉଣ୍ଟ୍ ଥିଲେ ସେମାନେ ନିଜେ ନିଜ ହିସାବରେ ସେଇଟା ଚଲେଇପାରିବେ କି ନାହିଁ ସେଥିପାଇଁ ମୋ ହିସାବରେ ତ ଭଲ ଉତ୍ସାହିତ କରିବା ବି ଉଚିତ୍ କାହିଁକିନା ସେମାନେ ସବୁବେଳେ ବାପା ମାଆ ବାପା ମାଆଙ୍କ ପାଖରେ ଟଙ୍କା ନଥାଏ ନା ସେଥିପାଇଁ ସେମାନେ ଯଦି ନିଜ ସଞ୍ଚୟ ଆକାଉଣ୍ଟ୍ କରିବେ ତା'ହେଲେ ସେମାନଙ୍କର ଯେତେବେଳେ ଦରକାର ସେମାନେ ଯେତେବେଳେ ସେଇଠୁ କାଢ଼ିକି ନେଇପାରିବେ ସେଇଥିପାଇଁ ମୋ ହିସାବରେ ସେଇଟା ଭଲ